ଆମର ହିନ୍ଦୁ ସଂସ୍କୃତି ଅନୁଯାୟୀ ଆମେ ମଧ୍ୟ ପାରମ୍ପରିକ ପୋଷାକ ମଧ୍ୟ ପିନ୍ଧିଥାଉ ଆମ ଅଞ୍ଚଳରେ ବିଭିନ୍ନ ସଂମ୍ପ୍ରଦାୟର ଲୋକଥିଲେ ମଧ୍ୟ ଆମ ହିନ୍ଦୁ ସଂମ୍ପ୍ରଦାୟର ଲୋକମାନେ ସାଧାରଣତଃ ଶାଢ଼ୀ ଧୋତି ପାଇଜାମା ଏବଂ ପ୍ୟାଣ୍ଟ ସାର୍ଟ ମଧ୍ୟ ପିନ୍ଧନ୍ତି କିଛି ପୁରୁଣା କାଳିଆ ଲୋକ ଆଉ କିଛି ବୟସ୍କ ଲୋକ ସେମାନେ ଆଜି ମଧ୍ୟ ଗାମୁଛା ଲୁଙ୍ଗି ମଧ୍ୟ ପିନ୍ଧୁଛନ୍ତି ଆଉ ସାଧାରଣତଃ ମହିଳାମାନେ ଶାଢ଼ୀ ପରିଧାନ କରୁଛନ୍ତି ଏବଂ ବୟସ୍କ ପୁରୁଷମାନେ ଧୋତି ପାଇଜାମା ମଧ୍ୟ ପିନ୍ଧୁଛନ୍ତି କିନ୍ତୁ ବର୍ତ୍ତମାନ ଯୁଗରେ ଏବେକାର ଏବେକାର ଯୁବକ ଯୁବତୀମାନେ ବିଭିନ୍ନ ପ୍ରକାର ପ୍ୟାଣ୍ଟ ସାର୍ଟ ମଧ୍ୟ ପିନ୍ଧିଲେଣି ଆଉ ଯୁବତୀମାନେ ମଧ୍ୟ ବିଭିନ୍ନ ପ୍ରକାର ପ୍ୟାଣ୍ଟ ସାର୍ଟ ପିନ୍ଧୁଛନ୍ତି ଆଉ ଆଜିକା ଯୁଗରେ ମଧ୍ୟ ଆମେ ଯଦି ଦେଖିବା ଆମର ସଂସ୍କୃତି ଅନୁଯାୟୀ ବିଭିନ୍ନ ପୂଜାପର୍ବ ମନ୍ଦିରରେ ଲୋକମାନେ ଗଲାବେଳେ ସେମାନେ ମଧ୍ୟ ଧୋତି ପଞ୍ଜାବୀ ମଧ୍ୟ ପିନ୍ଧିକି ଯାଉଛନ୍ତି ଏବଂ କୃଷକମାନେ ଏବଂ ଗାଁରେ ଯେଉଁମାନେ ରହୁଛନ୍ତି ସେମାନେ ଗାମୁଛା ଲୁଙ୍ଗି ମଧ୍ୟ ବ୍ୟବହାର କରୁଛନ୍ତି ତେଣୁ ଆମେ ଯଦି ଦେଖିବା ଆମ ସଂସ୍କୃତି ଅନୁଯାୟୀ ଆମର ଆମର ଆମର ପୋଷାକ ଶୈଳୀ ମଧ୍ୟ ଭିନ୍ନ ଅଟେ ବିଭିନ୍ନ ସଂସ୍କୃତିରେ ଆମେ ଯଦି ଯିବା ବିଭିନ୍ନ ରାଜ୍ୟକୁ ବିଭିନ୍ନ ରାଜ୍ୟର ଲୋକମାନେ ବିଭିନ୍ନ ପ୍ରକାର ପୋଷାକ ଶୈଳୀ ପିନ୍ଧିଥାନ୍ତି ଆମ ସଂମ୍ପ୍ରଦାୟରେ କିନ୍ତୁ ଲୋକମାନେ ସାଧାରଣତଃ ଶାଢ଼ୀ ଧୋତି ପାଇଜାମା ପ୍ୟାଣ୍ଟ ସାର୍ଟ ପିନ୍ଧୁଛନ୍ତି ଆଉ ଏବେକା ଯୁବକ ଯୁବତୀମାନେ ମଧ୍ୟ ବିଭିନ୍ନ ପ୍ରକାର ବିଭିନ୍ନ ପ୍ରକାର ଆଧୁନିକ ବସ୍ତ୍ର ପରିଧାନ କରିଛନ୍ତି